ମୋତେ ପକ୍ଷୀମାନଙ୍କୁ ବହୁତ ଭଲଲାଗେ ସବୁ ପକ୍ଷୀଙ୍କି ମତେ ବହୁତ ଭଲଲାଗେ ମୁଁ ପ୍ରତ୍ୟେକ ଦିନ ସକାଳୁ ଉଠେ ପକ୍ଷୀମାନଙ୍କୁ ଛାତ ଉପରକୁ ଚାଉଳ ପକାଏ ସେମାନେ ଆସି ଖାଆନ୍ତି ମୋତେ ମଧ୍ୟ ତାଙ୍କୁ ଦେଖିବାକୁ ଭଲଲାଗେ ସେ ଖାଉଥିବା ସମୟରେ ମୁଁ ଚାଉଳ ପକାଇଥାଏ ଓ ସେ ଖାଉଥିବା ସମୟରେ ମୁଁ ମଧ୍ୟ ଫଟୋ ଉଠାଏ ତାଙ୍କ ଫଟୋକୁ ମୁଁ ସୋସିଆଲ୍ ମିଡ଼ିଆରେ ଛାଡ଼ିବାକୁ ମୋତେ ଭଲଲାଗେ ମୁଁ ତାଙ୍କର ବହୁତ ଫଟୋ ମୁଁ ନିଜ ସହିତ ମଧ୍ୟ ଉଠାଏ ଏବଂ ତାଙ୍କୁ ତାଙ୍କୁ ଫଟୋକୁ ଏଡ଼ିଟ୍ ମାନେ ବହୁତ ସୁନ୍ଦର ଭାବରେ କରି ସଜାଇ ଥାଏ ଓ ସୋସିଆଲ୍ ମିଡ଼ିଆରେ ଛାଡ଼ିଥାଏ ସମସ୍ତଙ୍କୁ ଯେପରି ସମସ୍ତେ ଦେଖିପାରିବେ ପକ୍ଷୀମାନେ ବହୁତ ଭଲ ଓ ସୁନ୍ଦର ଦେଖିବାକୁ ହେଇଥାନ୍ତି ଧଳା ବହୁତ ପକ୍ଷୀ ଧଳା ଥାଆନ୍ତି କଳା ଥାଆନ୍ତି ସେମାନଙ୍କୁ ମୋତେ ବହୁତ ଭଲ ଲାଗେ ସେଥିପାଇଁ